ଆମ ଅଞ୍ଚଳରେ ଗୋଟେ ପ୍ରାଥମିକ ଚିକିତ୍ସା ଡାକ୍ତରଖାନା ଅଛି ତ ସେଇ ସେଠାକାର ଗୋଟିଏ ଗୋଟିଏ ହିଁ ମାତ୍ର ଡାକ୍ତର ଅଛନ୍ତି ତ ଗୋଟେ ଡାକ୍ତର ମାନେ ଠିକ୍ସେ ସବୁ ରୋଗୀଙ୍କୁ ଦେଖିପାରୁନାହାନ୍ତି ତ ଆଉ କିଛି ଡାକ୍ତର ହେଲେ ଭଲରେ ଚିକିତ୍ସା ହେଇପାରିବ ବୋଲି ଆମେ ଭାବୁଛୁ ଏବଂ ଔଷଧ ଔଷଧ ବି କେବଳ ପ୍ରାଥମିକ ଚିକିତ୍ସାର ଔଷଧ ହିଁ ରଖିଛନ୍ତି ଭଲ ଭଲ ଟିକେ ଔଷଧ ରଖିବା ଦରକାର ଆମ୍ବୁଲାନ୍ସ୍ ସେବା ବି ଆମ୍ବୁଲାନ୍ସ୍ ସେବା ଯେମିତି ସାଙ୍ଗେ ସାଙ୍ଗେ ଫୋନ୍ କଲେ ଆମ୍ବୁଲାନ୍ସ୍ ଆସି ପହଞ୍ଚି ଯାଇପାରୁଥିବ ତା'ର ବ୍ୟବସ୍ଥା ବି ଟିକେ କଲେ ଭଲ ହେବ ରକ୍ତ ପରୀକ୍ଷା ଯେମିତି ମଳମୂତ୍ର ପରୀକ୍ଷା ଏସବୁର ଟିକେ ସୁବିଧା ବି କଲେ ଆମ ଅଞ୍ଚଳରେ ଭଲ ହୁଅନ୍ତା ଏବଂ ଡାକ୍ତରଙ୍କ ସହିତ ଆଉ ଟିକେ ଡାକ୍ତରଖାନାକୁ ଟିକେ ଘର ସବୁ ପ୍ରକାର ସବୁ ବିଭାଗର ଟିକେ ଘର ଟିକେ ବଢ଼େଇଦେଲେ ଆମେ ଉପକୃତ ହେବୁ